ଛୋଟ ବେଳୁ ମୋତେ ଗୀତ ଗାଇବା ପାଇଁ ବହୁତ ଭଲ ଲାଗେ ଗୀତ ଶୁଣିବା ପାଇଁ ମୋତେ ବହୁତ ଭଲ ଲାଗେ ସାନ ବେଳେ ଯେତେବେଳେ ମୋ ବାପା ଅଜାମାନେ ପୂଜା ଅର୍ଚ୍ଚନା କରନ୍ତି ଭଜନ କୀର୍ତ୍ତନ କରନ୍ତି ତାଙ୍କୁ ଶୁଣି କି ମଧ୍ୟ ମୋତେ ବହୁତ ଭଲ ଲାଗେ ଆଉ ମୋ ଜେଜେ ବାପା ସେ ବି ମଧ୍ୟ ଗୀତ ଗାଆନ୍ତି ଭଜନ ଗାଆନ୍ତି ଭାଗବତ ଗୀତା ଭାଗବତ ଆଦି ପଢ଼ନ୍ତି ମୋ ଜେଜେ ମାଆ ମଧ୍ୟ ଗୀତା ପଢ଼ନ୍ତି ସେ ମୋତେ ତାଙ୍କ ପାଖରେ ବସାଇ ବହୁତ୍ ଗୀତା ଭାଗବତ ବିଷୟରେ ବୁଝାନ୍ତି ମୋତେ ସାନ ବେଳୁ ମାନେ ଭଜନ କୀର୍ତ୍ତନ ବିଷୟରେ ଶୁଣିବା ପାଇଁ ପାଖରେ ବସିବା ପାଇଁ ମୋତେ ସେଗୁଡ଼ିକ ବହୁତ ଭଲ ଲାଗେ ଯେଉଁଠି ଭଜନ କୀର୍ତ୍ତନ ହଉଥାଏ ସେଇଠି ମଧ୍ୟ ବସି ରହିବା ପାଇଁ ମୋତେ ଭଲ ଲାଗେ ତାଙ୍କ କୀର୍ତ୍ତନ କରିବା ଶୈଳୀ ଆଉ ଗୀତ ଓ ଖଞ୍ଜଣି ବଜାଇବା ଭଜନ କରିବା ଶୈଳୀ ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ସେମାନଙ୍କର ପାଖରେ ବସି ସେଗୁଡ଼ିକ ଶୁଣୁ ସାନ ବେଳୁ ସେଥିପ୍ରତି ବହୁତ୍ ରୁଚି ମଧ୍ୟ ଅଛି ଭଜନ କୀର୍ତ୍ତନ ତାମାନେ ଶୁଣିବା ପାଇଁ ଆଉ ଗାଇବା ପାଇଁ ମଧ୍ୟ ତାଙ୍କ ପାଖରୁ ମୁଁ ଅନୁପ୍ରାଣିତ ହୋଇ ଆଜି ମୁଁ ଗୀତ ମଧ୍ୟ ଗାଏ ଭଜନ ଗାଏ ଆଉ ତାମାନେ ମୁଁ ଭଜନ କୀର୍ତ୍ତନ ଶୁଣି ମୋତେ ସେ ଗୀତ ବହୁତ ଭଲ ଲାଗେ ଆଉ ତାମାନେ ସେଥିପାଇଁ ମୋତେ ଅଷ୍ଟମପ୍ରହରୀ ନାମ ଜଜ୍ଞ ସେଗୁଡ଼ିକରେ ମଧ୍ୟ ମୁଁ ଶୁଣିବା ପାଇଁ ଯାଏ ଦେଖିବା ପାଇଁ ଯାଏଁ ମୋତେ ସେ ସବୁ ବହୁତ୍ ଭଲ ଲାଗେ ଆଉ ଉଁ ଜେଜେମାଆଙ୍କ ପାଖରୁ ବି ଶୁଣେ ମାଆଙ୍କ ପାଖରୁ ଶୁଣେ ଭଜନ କୀର୍ତ୍ତନ ମୋତେ ବହୁତ୍ ଭଲ ଲାଗେ ଆଉ ମୁଁ ମଧ୍ୟ ନିଜେ ଗାଏ